ରାକେଶ ଶର୍ମା ହେଉଛନ୍ତି ଆମ ଜଣେ ଭାରତର ନାଗରିକ ସିଏ ସର୍ବପ୍ରଥମେ ଚନ୍ଦ୍ରପୃଷ୍ଠକୁ ଯାଇଥିଲେ ଏବଂ ପ୍ରଥମ ପାଦ ପକେଇଥିଲେ ଆମ ଭାରତରୁ ଚନ୍ଦ୍ରପୃଷ୍ଠରେ ଆମର ଭାରତର ଏମିତି ଆଉ ଜଣେ ନାରୀ ଯାଇଥିଲେ ସେଠି କଳ୍ପନା ଚାୱଲା ସର୍ବପ୍ରଥମେ ସେ ଯାଇକି ସେଠି ମଧ୍ୟ ସେ ପାଦ ପକେଇ ମାନେ ଆମ ଦେଶର ନାଁ ରଖିଥିଲେ ସେ ରାକେଶ ଶର୍ମା ଏବଂ କଳ୍ପନା ଚାୱଲା ଦୁହେଁଯାକ ଏକ ରାକେଶ ଶର୍ମା ସର୍ବପ୍ରଥମେ ଯାଇଥିଲେ ତା'ପରେ ଆମ ନାରୀ ଜାତି ଯାଇଥିଲେ କଳ୍ପନା ଚାୱଲା ସେ ମଧ୍ୟ ଚନ୍ଦ୍ରପୃଷ୍ଠରେ ଯାଇ ପାଦ ପକେଇଥିଲେ ସେହିଭଳି ଭାରତର ସେମାନେ ବିଭିନ୍ନ ପ୍ରକାର ଲୋକମାନଙ୍କୁ ଲୋକମାନଙ୍କୁ ସାହାଯ୍ୟ ଦେଖେଇଛନ୍ତି ଯେ ଆମର ଦେଶର ନାଁ ରଖିଛନ୍ତି ଭାରତର ନାଁ ରଖି ସେମାନେ ତାଙ୍କର ନାମ ବର୍ତ୍ତମାନ ଚାରିଆଡ଼େ ବିଖ୍ୟାତ ହେଇ ରହିଛି ସେମାନେ ବିଭିନ୍ନ ପ୍ରକାର ଲୋକମାନଙ୍କୁ ଏମାନଙ୍କ ସାହିତ୍ୟିକ ଆମର ବିଜ୍ଞାନ ଯୁଗରେ ସେମାନଙ୍କର ଗୋଟେ ଇଏ ହେଇକି ରହିଯାଇଛି ଆମର ସେଟା କ'ଣ କୁହନ୍ତି ଏ ଯେଉଁ ଇତିହାସ ହେଇକି ରହିଯାଇଛି ସେହିଭଳି ସେମାନେ ରଖି ନାଁ ରଖିଛନ୍ତି